ବଲିଉଡ଼ର ନାୟକ ଏବଂ ନାୟିକାମାନେ ଯେଉଁପ୍ରକାର ତାଙ୍କର ଫ୍ୟାଶନ୍ ବା ରୋଲ୍ କରନ୍ତି ସେଥିରେ ଆମର ଗାଁ ଗହଳିର ଲୋକମାନେ ପସନ୍ଦ କରନ୍ତି ନାହିଁ କାରଣ ସେମାନେ ଗୋଟେ ପାରି ପାରି ଗାଁ ଗହଳିର ଲୋକମାନେ ପରିବାରକୁ ନେଇକି ବଲିଉଡ଼କୁ ଗୋଟେ ଦେଖିବାକୁ ଗଲେ ତାଙ୍କୁ ଲାଜ ଲାଗେ କାରଣ ଅତୀତ ଏବଂ ବର୍ତ୍ତମାନ ଭିତରେ ଫାର ଫାର ବହୁତ ତଫାତ୍ ଏବଂ ଗୋଟେ କଥା ହେଉଛି ଏଇ ଯେଉଁ ପୋଷାକ ପିନ୍ଧନ୍ତି ସବୁ ତାଙ୍କୁ ଦେଖିଲେ ଆଦୃତ ନୁହେଁ ବୋଲି ଗଣିବାକୁ ହୁଏ ସିଏ ପୋଷାକ କେବେ ଆଦୃତ ନୁହଁ